ହଁ ମୁଁ ଯେଉଁ ରେଡ୍ କଲର କୁର୍ତ୍ତିଟା ମଗାଇଥିଲି ପଇସା ଅନୁଯାୟୀ ସେଇଟା ତା' କପଡ଼ା କି ତା' କ୍ଵାଲିଟି ସୂତା ବି ସେଇଟା ଛିଣ୍ଡି ଯାଉଛି ଡିଜାଇନ୍ ବି ସେଇଟା ଖୋଲିଲାବେଳକୁ ନାହିଁ ଆଉ ପୂରା ମାନେ ଦେଖିଲାବେଳକୁ ଯିଏବି ଦେଖୁଛି ସିଏ କହୁଛି ଏଭଳିଆ କ'ଣ ତୁ ମଗାଇଛୁ ମୁଁ କହିଲି ମୁଁ ଏମିତି ମଗାଇନଥିଲି ମୋର ରେଡ୍ କଲର ବଦଳରେ ଆପଣ ବ୍ଲ୍ୟୁ କଲର ଦେଇଦେଇଛନ୍ତି ଏହିଭଳିିଆ କ'ଣ ଗୋଟିଏ କଷ୍ଟମରକୁ ଏହିଭଳିଆ ଚିଟିଂ କରିବା କଥା କି ସାର୍ ଏମିତି ଯେମିତି ଆଉ କାହାକୁ ନକରନ୍ତୁ